ପରିବର୍ତ୍ତିତ ଜଳବାୟୁ ଆମ ଅଞ୍ଚଳରେ କୃଷିକୁ ବହୁତ ପ୍ରଭାବିତ କରିଥାଏ ଯେପରିକି ବନ୍ୟା ଯେତେବେଳେ ହୁଏ ଆମ ଗାଁରେ ଯେତିକି ସବୁ ଫସଲ ହୋଇଥାଏ ବନ୍ୟା ହେଲେ ବହୁତ ଯାଗାରେ ପାଣି ପବନ ହୋଇକି ସବୁ ଗଛପତ୍ର ଭଙ୍ଗାଭଙ୍ଗି କରିକି ସେ ଫସଲ ସବୁ ନଷ୍ଟ କରି ଭସାଇ ନେଇଯାଏ ଏବଂ ମରୁଡ଼ି ମରୁଡ଼ି ଯେବେ ଆମ ଗାଁରେ ବର୍ଷା ହୁଏ ନାହିଁ କି ପାଣିର ସୁବିଧା ଯେତେବେଳେ ହେବ ନାହିଁ ଆମ ଡ୍ୟାମ୍ରୁ ପାଣିଟା ଶୁଖିଯାଏ କେନାଲରୁ ପାଣି ଆସେ ନାହିଁ ଯେଉଁଥିପାଇଁ କି ଲୋକମାନେ ଯେଉଁମାନେ କୃଷିକାର୍ଯ୍ୟ କରୁଛନ୍ତି ସେମାନେ ତାଙ୍କର ପନିପରିବା ଚାଷ କରି ପାରିବେ ନାହିଁ ଯେଉଁଥିପାଇଁ କି ସେମାନେ ନିଜର ପରିବାରକୁ ଭରଣ ପୋଷଣ କରିପାରନ୍ତି ନାହିଁ ଏବଂ ଶୀତ ଶୀତ ଦାଉରୁ ଆମ ଗାଁରେ ଯେତିକି ସବୁ କୃଷିକାର୍ଯ୍ୟ ହୋଇଥାଏ ଶୀତ ଅଧିକା ହୋଇଗଲେ ସେ ଗଛ ଗୁଡ଼ାକ ସବୁ ବଢ଼ିବାରେ ତାଙ୍କର ଅସୁବିଧା ହୋଇଥାଏ ଗଛମାନଙ୍କର ଏବଂ ସେମାନେ ଠିକ ଭାବରେ ବଢ଼ି ପାରନ୍ତି ନାହିଁ ଯେଉଁଥିପାଇଁ ସେମାନେ ଠିକ ଫଳ ମଧ୍ୟ ଦେଇ ପାରନ୍ତି ନାହିଁ ବାତ୍ୟା ବାତ୍ୟା ଆମ ଗାଁରେ ଯେତେବେଳେ ହୁଏ ସେତେବେଳକୁ ଏତେ ଜୋରରେ ଝଡ଼ ତୋଫାନ ହୋଇଯାଏ ଯେ ଗଛପତ୍ର ପୁରା ଭଙ୍ଗି ଯାଏ ଓ ଆଉ ଫଳ ମଧ୍ୟ ଯେତିକି ହୋଇଥାଏ ସେରାକ ସବୁ ଭାଙ୍ଗିକି ସବୁ ନଷ୍ଟ କରିଦିଏ କୂଆପଥର ବର୍ଷା ଦିନେ ସବୁ କୂଆପଥର ହୋଇଥାଏ କୂଆପଥର ଯେତେବେଳେ ପଡ଼େ ସବୁ ଗଛଯାକ ସବୁ ଯେତିକି ଆମର ପନିପରିବା ଚାଷ ହୋଇଥାଏ ପନିପରିବା ଏରାସବୁ ଉପୁଡ଼ିକିନା ପନିପରିବା ସବୁ ନଷ୍ଟ ହୋଇକି ପୁରା ତା'ର ପଚିଯାଏ ଏହିପରି ଭାବରେ ଲୋକମାନେ ସବୁ କୃଷି କାର୍ଯ୍ୟ କରିଥିବା ସବୁ ବାତ୍ୟା ବନ୍ୟା କୂଆପଥର ଇତ୍ୟାଦି ସବୁ ନଷ୍ଟ କରିଦିଏ ଏହିସବୁ କ୍ଷତିର ମୁକାବିଲା ପାଇଁ କୌଣସି ପ୍ରକାର ସୁବିଧା ନାହିଁ